ମୁଁ ଚିତ୍ରକଳା କୁ ଗୋଟିଏ ବୃତ୍ତି ଭାବରେ ମୋର ଗ୍ରହଣ କରିବାକୁ ଚାହୁଁନି କାହିଁକିନା ମୁଁ ଚିତ୍ର କରେ କିନ୍ତୁ ମନ ଖୁସିରେ କେତେବେଳେ କେମିତି କରେ ଯଦି ବୃତ୍ତି ଭାବରେ ତାକୁ ଗ୍ରହଣ କରିବି ତା'ହେଲେ ମୁଁ ତ କୁଟୁମ୍ବ ପୋଷି ପାରିବିନି କି ପିଲାମାନଙ୍କୁ ପାଠ ପଢ଼େଇ ପାରିବିନି କି କୌଣସି ଉନ୍ନତି କାମ କରିପାରିବିନି ତେଣୁ ଚିତ୍ରର ସୁବିଧା ଅଛି ଏବେ ହେଲାଣି କିନ୍ତୁ ମୋତେ ମୁଁ ମୁଁ ସବୁ କେତେବେଳେ ମନଖୁସିରେ ବସିଲେ କି କେଉଁଠି ଏକୁଟିଆ ବସିଛି ତା'ହେଲେ ଖୁସିରେ ଏମିତି ଗୋଟିଏ ଚିତ୍ର ଆଙ୍କି ଦିଏ କି ତାକୁ କଲର୍ କରେ କି ତାକୁ ବାହାର ମାନେ ବାହାର ଯାଗାକୁ ପଠାଇବାକୁ ଚାହେଁ କିନ୍ତୁ ବୃତ୍ତି ଭାବରେ ଗ୍ରହଣ କରି ପାରିବିନାହିଁ